ଆମ ମତରେ ଗ୍ରାମାଞ୍ଚଳରେ କୃଷି ଶିଳ୍ପର ଉନ୍ନତି ପାଇଁ ଯଦି ସରକାର କୌଣସି ଶିଳ୍ପାନୁଷ୍ଠାନ ବା ତାର ସବୁ ଯନ୍ତ୍ରପାତି ସାମଗ୍ରୀ ସବୁ ଯୋଗାଇ ଦେଇ ପାରନ୍ତେ ତା'ହେଲେ ଆମେ ଶିଳ୍ପର ଶିଳ୍ପ ପାଇଁ ମାନେ ଉନ୍ନତିକରଣ କରିପାରନ୍ତୁ ଗ୍ରାମାଞ୍ଚଳରେ କୃଷି ଶିଳ୍ପ ବହୁତ ଦରକାରୀ ତେଣୁ କୃଷି ଶିଳ୍ପକୁ କୃଷିର କୃଷି ଶିଳ୍ପ ତାର ଟ୍ରାକ୍ଟର୍ ହଉ କିମ୍ବା ପାୱାର୍ ଟେଲର୍ ହେଉ ଯେକୌଣସି ଯନ୍ତ୍ରପାତି ହେଉ ତାହାର ଉନ୍ନତିକରଣ ଆମର କୃଷି କାର୍ଯ୍ୟର ହୋଇପାରନ୍ତା ତେଣୁ ସରକାର ଆ ପ୍ରତି ଧ୍ୟାନ ଯଦି ଦିଅନ୍ତେ ବା ଶିଳ୍ପ ଶିଳ୍ପ ମାନେ ଶିଳ୍ପ ଇଏ ଖୋଲନ୍ତେ ତା'ହେଲେ ଆମର ଉନ୍ନତିକରଣ ହେଇପାରନ୍ତା କୃଷକ ଶିଳ୍ପର ଉନ୍ନତି ପାଇଁ ମାନେ ସୁବିଧା ଏବଂ ସହଜରେ ଯୋଗାଇବା ହେଉଛିି ଆର କାରଣ ଯଦି ସରକାର କିଛି ବି ପଦକ୍ଷେପ ନିଅନ୍ତେ କି ଶିଳ୍ପ ଉନ୍ନତି ହୋଇପାରନ୍ତା ଗ୍ରାମାଞ୍ଚଳ ମାନଙ୍କରେ ଆଉ କୃଷି ଗ୍ରାମାଞ୍ଚଳ ମାନଙ୍କରେ ଉନ୍ନତି ହେଇପାରନ୍ତା ଆଉ ସେମାନେ ବି କୃଷି କାର୍ଯ୍ୟ କୃଷି ଶିଳ୍ପର ବି ଉନ୍ନତି ହେଇପାରନ୍ତା